ମୁଁ ମାସେ ତଳେ ଗୋପାଳପୁରରେ ମେଳା ଚାଲି ଥିଲା ସେଠାକୁ ମୁଁ ମୋ ପରିବାର ସହିତ ବୁଲିବାକୁ ଯାଇଥିଲି ସେଠାରେ ବୁଲୁବୁଲୁ କିଛି ଲୋକ ଗୋଟିଏ କାର୍ ଆଗରେ ଗଦା ହୋଇଥିଲେ କେବଳ ସେଠାରେ ଝିଅପିଲା ଥିଲେ ମୋ ନଜର ସେଠାରେ ପଡ଼ିଲା ସେଠାକୁ ଯାଇ ବୁଝିଲି ଯେ କମ୍ ମୂଲ୍ୟରେ କାନଫୁଲ ବିକା ହେଉଛି ସେଠାରେ ଗୋଟିଏ କାନଫୁଲ ଶହେ ଟଙ୍କା ତା ସହିତ ଆଉ ଦୁଇହଳ କାନଫୁଲ ମିଳୁଥିଲା ସେଠାରୁ ପ୍ରାୟ ପାଞ୍ଚହଳ କାନଫୁଲ ଆଣିଲି ମୋ ମାଆ ମୋତେ ବହୁତ ଗାଳିଦେଲେ ସେଇଠି କହିଲେ ଏଇଯାକ ବେଶୀ ଦିନ ଯିବନି ତ କ'ଣ ପାଇଁ କିଣୁଛୁ ହେଲେ ବି ମୁଁ ମାଆ କଥା ନ ଶୁଣିକି କାନଫୁଲ ଆଣିଲି ଏକ ମାସ ହେଲା ମୁଁ ପିନ୍ଧୁଛି ହେଲେ ବି କାନଫୁଲ କଲର୍ କି ଭାଙ୍ଗି ନାହିଁ ମୁଁ ବହୁତ ଖୁସି ମୋ ମୋ ମାଆ ବି ବୁଝିଲା ମୁଁ ଠିକ୍ କରିକି ଆଣିଛି